ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆାଲିଟିର ଶୋ ଦେଖୁ କିନ୍ତୁ ଆନନ୍ଦ ଲହରୀ ଭଳି ଆନନ୍ଦ ଲହରୀ ହେଉଛନ୍ତି ପ୍ରିୟ ଅଂଶଗ୍ରହଣକାରୀ ଆମେ ତ ହେଉଛୁ ଗୀତିକାର ନହୁଁ ସେିଏ ହେଉଛନ୍ତି ଗୀତକୁ ଉତ୍ପନ୍ନ କରିବାରେ ଯୋଗଦାନ କରନ୍ତି